ଆଜ୍ଞା ଆଜ୍ଞା ମୋ ସାଙ୍ଗ ସହିତ ମୋର ଝଗଡ଼ା ହୋଇଯାଇଥିଲା ଏବଂ ଆମ ଆମ କଲେଜ୍ ତରଫରୁ ଆମକୁ ଗୋଟେ ସୋସିଆଲ୍ ୱାର୍କ୍ ଦିଆ କାମ ଦିଆଯାଇଥିଲା ଆଉ ସମାଜ ସେବା କରିବାର ଗୋଟେ କାର୍ଯ୍ୟ ଦିଆଯାଇଥିଲା ଏବଂ ମୁଁ ଯେଉଁ ଗ୍ରୁପ୍ରେ ଥିଲି ସେଥିରେ ମଧ୍ୟ ମୋ ସାଙ୍ଗ ଥିଲା ଏବଂ ସାର୍ଙ୍କର କଥାକୁ ତ ଅମାନ କରି ହେବନି ମୁଁ ବାଧ୍ୟ ହୋଇ ତାକୁ ମୋ ଗ୍ରୁପ୍ରେ ମିଶାବାକୁ ମିଶି ରହିଲା ଏବଂ ତା' ସହିତ କଥା ହେବା ପାଇଁ ମୋର କୌଣସି ଇଚ୍ଛା ନଥିଲା ଏବଂ ମୁଁ ମଧ୍ୟ ତା'ସହିତ କଥା ହେଲେ ଯେ ସାର୍ ଆଦେଶ ଦେଇଛନ୍ତି ତ ତେଣୁ ମୁଁ କଥା ହେବାକୁ ତା'ସହିତ ବାଧ୍ୟ ହେଲି ଏ ଏସବୁ ମୁଁ କେବେ ଭାବି ନଥିଲି ଝଗଡ଼ା ପରେ ପୁଣି ତା'ସହିତ କଥା ହେବି ବୋଲି ଯେହେତୁ ମୁଁ ଆଉଥରେ କଥା ହେଲି ମୁଁ ନିଜକୁ ଖୁସି ଲାଗୁଛି ଅନୁଭବ କରୁଛିି ଏବଂ ଯାହା ହଉ ସାର୍ ପୁଣି ଏ ସାର୍ଙ୍କ କାର୍ଯ୍ୟରେ ମୁଁ ତା'ସହିତ କଥା ହୋଇଗଲି କୌଣସି କାରଣ ବଶତଃ ଭୁଲ୍ ବୁଝାମଣା ହୁଏ ମୁଁ ପଛ କଥାକୁ ଭୁଲି ପୁଣି ତା ସହିତ କଥା ହେବାକୁ ଲାଗିଲି ଏବଂ କିଛି ତା'ପରେ ଆମର କିଛି ଦେଖାଗଲା ମୁଁ କେବେ ଭାବିନଥିଲି ପୁଣି ଥରେ ତା'ସହିତ କଥା କଥା ହେବି ବୋଲି ଏମିତି ପରିସ୍ଥିତି ଆସିବ ବୋଲି କେବେ ଭାବିନଥିଲି ଯାହା ଫଳରେ ସେ ମୋ ସହିତ ପୁଣି ଥରେ କଥା ହେଲା ବା ଆମ କଥାବାର୍ତ୍ତା ଚାଲିଲା ସାର୍ଙ୍କର କଥାକୁ ତ କେବେ କାଟି ହେବନି ତେଣୁ ସାର୍ଙ୍କ କଥାକୁ ରକ୍ଷା କରି ମୁଁ ତା ଆମ ଯେଉଁ ଗ୍ରୁପ୍ରେ ରହୁଥିଲି ସେ ମଧ୍ୟ ସେ ଗ୍ରୁପ୍ରେ ରହୁଥିଲା ଏବଂ ସେହି ଗ୍ରୁପ୍ରେ ଆମେ ସାଙ୍ଗ ହୋଇକି କାମ କରୁଥିଲୁ ଏବଂ ସେଥିରେ ସମାଜ ସେବା କରିବା ପାଇଁ ତା'ର ଝଗଡ଼ା ହୋଇଯାଇଥିଲା ଯାହା ଫଳରେ ମୁଁ ବି ତା'ସହିତ କଥା ହେବା ପାଇଁ କଥା ହେବା ପାଇଁ ସାର୍ଙ୍କ କାର୍ଯ୍ୟକ୍ରମ ଆମେ କେବେ ଅବମାନନା କରିବା କଥା ପାଇଁ ବାଧ୍ୟ ହେଲୁ ଏଇଥିପାଇଁ ମୁଁ ସାର୍ଙ୍କ ସହିତ ବହୁତ କଥା ହୋଇଥିଲି ହେଲେ ଯାହା ଫଳରେ ସେ ମୋ ଗ୍ରୁପ୍ରେ ଥିଲା ମୋତେ ବି ତା ସହିତ ମୋ ସହିତ ସେ ମିଶି କାର୍ଯ୍ୟ କଲା ମୋତେ ବି ଖୁସି ଲାଗିଲା ମୋତେ ମଧ୍ୟ ଆହୁରି ଖୁସି ଲାଗେ ଯେତେବେଳେ ସେ ମୋ ସହିତ ଆସି କଥା ହେଲା କାହିଁକିନା କୌଣସି ପରିସ୍ଥିତିରେ ଆମ ଝଗଡ଼ା ହୋଇଯାଇଥିଲା ତ ଏଥିପାଇଁ ମୁଁ ସାର୍ଙ୍କୁ ସାର୍ଙ୍କୁ ଧନ୍ୟବାଦ ଦିଆହେବ କାରଣ ଆମେ ଏକାଠି ହେଲୁ ଭାବିିନଥିଲୁ ପୁଣି ଆମେ ମିଶିବୁ ସାଙ୍ଗରେ ଗୋଟେ କାର୍ଯ୍ୟରେ କାର୍ଯ୍ୟ କରି କାମ କରିବୁ